ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମେ ଆହ୍ୱାନ ଦିଆଗଲା ପ୍ରତି କୃଷକ ଭାଇମାନେ ସେମାନଙ୍କର ଜମି ର ବିବରଣୀ ସରକାରଙ୍କଠାରୁ ସରକାରଙ୍କଠାରେ କାଳିଆ ଯୋଜନା ଅନ୍ତର୍ଭୁକ୍ତ ଆବେଦନ ପତ୍ର ଅନ୍ଲାଇନ୍ କରନ୍ତୁ ଅନ୍ଲାଇନ୍ କଲାପରେ ସରକାର ସେଗୁଡ଼ାକ ବସି ତାର୍ଜମା ତର୍ଜମା କଲା ତ ସେଠୁ ସେଠୁ ପ୍ରତି କୃଷକ ଭାଇମାନଙ୍କୁ ସେମାନଙ୍କର ଜମି ଆକାର ହିସାବରେ କେତିକି ଋଣ ଦିଆଯିବ ତାହାର ଏକ ମାପଦଣ୍ଡ ତିଆରି କଲେ ସେହି କାଳିଆ ଯୋଜନା ଅନ୍ତର୍ଗତ ସମସ୍ତଙ୍କୁ ସମସ୍ତ କୃଷି ଭାଇ ଭାଇମାନଙ୍କୁ ସାହାଯ୍ୟ କରିବା ଲାଗି ପ୍ରତି ଛଅ ମାସକୁ ଥରେ ସେମାନଙ୍କର ଏକାଉଉଣ୍ଟ୍ରେ ପଇସା ପଠାନ୍ତି ଏବଂ ଋଣ ବାବଦରେ ସେମାନଙ୍କୁ ପ୍ରତି ଏକର୍ ପିଛା କିମ୍ବା ପ୍ରତି ହେକ୍ଟର୍ ପିଛା କେତେ ପଇସା ଦିଆଯିବ ତାହାର ବି ଏକ ମାପଦଣ୍ଡ ଅଛି ସେହି ହିସାବରେ ସରକାର ସେମାନଙ୍କୁ ନିଃଶୁଳ୍କ ଋଣ ପ୍ରଦାନ କରେ ତା ସହିତ କୀଟନାଶକ ଦ୍ରବ୍ୟ ଋତୁ ହିସାବରେ ଆଦାୟ ହେଉଥିବା ଫସଲଗୁଡ଼ିକୁ କୀଟନାଶକ ଦ୍ରବ୍ୟ ଯେଉଁ ବ୍ୟବହାର କରାଯାଏ ସେହି କୀଟନାଶକ ଦ୍ରବ୍ୟଗୁଡ଼ିକରେ ସବ୍ସିଡ଼ି ମିଳିଥାଏ ପନ୍ଦର ପର୍ସେଣ୍ଟ୍ କୋଡ଼ିଏ ପର୍ସେଣ୍ଟ୍ ଏହି ଟାଇପ୍ ଏହି ପ୍ରକାରର ସବ୍ସିଡ଼ି ମିଳିଥାଏ ତ କୃଷକ ଭାଇମାନେ ସରକାରଙ୍କ ଏହି ପଦକ୍ଷେପକୁ ବହୁତ ସ୍ଵାଗତ କରିଛନ୍ତି ସ୍ୱଳ୍ପକାଳୀନ ଫସଲ ଋଣ ବି ଅଛି ସ୍ୱଳ୍ପକାଳୀନ ଫସଲ ଫସଲ ଋଣ ଅଛି ସେଇଟା ବି କିନ୍ତୁ ନିଃଶୁଳ୍କ ଅଛି